ପରିବେଶ ଜଳବାୟୁ ଆପଣ ଆମ ଆମ ମାନଙ୍କ ଅଞ୍ଚଳରେ ଆମେ ମାନେ ବହୁତ କଷ୍ଟରେ ଧାନ ଚାଷ କରିଥାଉ ରୁଆ ରୁଇ କରିସାରିଥାଉ ଠିକ୍ ସମୟରେ ଜଳବାୟୁର ଏମିତି ପ୍ରଭାବ ଆସି ଆମ ଅଞ୍ଚଳରେ ପଡ଼ିଥାଏ ଯେ କେଉଁ ଥର କେଉଁ ଥର ବନ୍ୟା ଯୋଗୁଁ ଏମିତି ଆମର ଧାନ ସବୁ ନଷ୍ଟ ହେଇଯାଇଥାଏ ଆଉ କେଉଁ ଥର ମରୁଡ଼ି ପାଇଁ ନଷ୍ଟ ହେଇଯାଇଥାଏ ଆଉ କେଉଁ ଥର ବାତ୍ୟା କୁଆପଥର ମାଡ଼ ପାଇଁ ନଷ୍ଟ ହେଇ ଯାଇଥାଇପାରେ ଏଥିପାଇଁ ଚାଷୀ ମାନଙ୍କ ପାଇଁ ଯଦି ସରକାର କିଛି ସୁବ୍ୟବସ୍ଥା କରନ୍ତେ ତାନେ ଚାଷୀ ମାନଙ୍କ ମୁଁହରେ ଟିକେ ହସ ଫୁଟନ୍ତା ସେଥିପାଇଁ ଆହୁରି ଆହୁରି ବି ଅନେକ କିଛି ଅଛି ଯଦି ଆପଣ ମାନେ ପ୍ରତିବନ୍ଧକ ଏବଂ କ୍ଷତିର ମୁକାବିଲା ପାଇଁ ଆପଣମାନେ ଚାଷୀଙ୍କୁ ବନ୍ୟା ବାତ୍ୟା ସହିପାରୁଥିବା କିଛି ବିହନ ଅଛି ସିଏ ଯଦି ଆପଣ ସରକାର ଯଦି କୃଷି ମାନଙ୍କୁ ବନ୍ୟା ବାତ୍ୟା ସହି ସହି ପାରୁଥିବା ବିହନ କିଛି ଦାନ କରନ୍ତେ ତାହେନେ ଖୁସି ବି ବହୁତ ଖୁସି ହେଇଥାଇପାରନ୍ତା ଏହି ବର୍ଷ ବି ଆମେ ଧାନ ଚାଷ କରିଥିଲୁ କିନ୍ତୁ ଜଳ ଅସୁବିଧା ପାଇଁ ଆମର କିଛି ଲାଭ ହେଲାନି ଆମର ପଛେ କ୍ଷତି ହେଇଯାଇଛି ଧାନ ଚାଷରେ